ଆପଣ ସେଇ ମିଠା ଦୋକାନରୁ କହୁଛନ୍ତି ଟି ଆପଣଙ୍କ ମିଠା ଦୋକାନଟା କେଉଁଠି କହିଲେ କେଉଁ ଗଳି ହଉ ଆପଣ ଆଗକୁ ତ କାର୍ତ୍ତିକେଶ୍ୱର ପୂଜା ଆସୁଛି ଜାଣିଛନ୍ତି ଡଙ୍ଗା ଭସା ଚାଲିଛି ସେଠି ଗୋଟିଏ ପୂଜା ପାଇଁ ଗୋଟିଏ ଚଲ ଗୋଟିଏ ଆୟୋଜନ ଚାଲିଛି ମାନେ ଏମତି ଭୋଜି ମଧ୍ୟ ହବ ଆଉ ମିଠା ବି ଟିକିଏ ଦରକାର ଥିଲା ଆ ମିଠା କ'ଣ ସବୁ ଅର୍ଡ଼ର୍ ଦିଆଯାଉଛି ମିଠା ତୁମ ଦୋକାନରେ ଆଉ ଦ ସବୁ ଚାଲିଛି ତାହାଲେ ତାହାଲେ ମିଠା ଆମର ଶହେଟା ଦରକାର ଥିଲା ମ ହଁ ରେଟ୍ କ'ଣ ଅଛି ସବୁ ମିଠା ଦୋକାନର ଆମ ଏ ଗୋଲାପଜାମୁନ୍ ଆଉ ରସଗୋଲା ଦରକାର ଥିଲା ହଁ ପଚାଶ ଏଥିରୁ ପଚାଶକୁ ସେଥିରୁ ପଚାଶ ଟଙ୍କା ହଁ ଆପଣ ଆମେ କାଲି ଯିବୁ ଆପଣଙ୍କ ଦୋକାନଟା କେତେବେଳେ ଆପଣ ଖୋଲିବେ ସେଇ ଟାଇମ୍ଟା କହୁନାହାନ୍ତି ହଁ ଆମେ ଏ ଏଗାରଟା ବେଳକୁ ଯିବା ବୁଝିଲେ ଏଗାରଟା ବେଳକୁ ଆପଣ ଥିବେ ଦୋକାନରେ ତ ହଁ ଯାହା ମୋତେ ଅର୍ଡ଼ର୍ ଥିଲା ଆମେ ସେମ କାଲି ଯିବୁ ସେତିକି ବେଳକୁ ମୁଁ ଆଉ ଶୁଣିଛି ଆପଣ ଏବେ କ'ଣ ଫେମସ୍ ପୁରା ସେ ମିଠା ଦୋକାନଟା ବୁଝିଲେ ଏ କାହିଁକିନା ମୁଁ ନମ୍ୱର୍ ବହୁତ କଷ୍ଟରେ ଆଣିକି ଯୋଗାଡ଼ କରିକି ମାନେ ଆଣିକି ତୁମର ନ ହେଲେ ଦେଖିବା ମିଠା ତ କହୁଥିଲେ ଆମର କାଲି ମୁଖ୍ୟମନ୍ତ୍ରୀ ଆସିବେ ନା ବୁଲିବାକୁ ସେଥିପାଇଁ ଆଉ ହଁ ଟିକିଏ ଭଲ ମିଠା ରଖିବେ ତ କ'ଣ କହୁଛନ୍ତି ହଁ ଭିଡ଼ ମିଡ଼ ନ ଥିବ ନା ସାଙ୍ଗେ ସାଙ୍ଗେ ଆମେ ଦଶଟା ବେଳେ ଗଲେ ଗୋଟାଏ ଭିତରେ ଆମକୁ ଦରକାର ନା ନା ନାଇଁ ଗୋଟାଏ ଭିତରେ ଦେବ ନାଇଁ ଡ଼େରି ହେଲେ ଟିକିଏ ଟ୍ରାଏ କର ଆମେ ସେ ଦଶଟା ବେଳେ ଯିବୁ ଗୋଟାଏ ଭିତରେ ପାର୍ସଲ୍ କରିଦେବ ହଁ ଟିକିଏ ଭଲସେ କନେ ଭଲିକି କନେ ଲୋକ ହେନେ ଆସିବେନା ସେଇଥିପାଇଁ ଆଉ ଆପଣ କହିଥିଲେ ରଖିଥିବୁ ମାନେ ଯେଉଁ ଏଥିରୁ ପଚାଶଟା ମିଠା ସେଥିରୁ ପଚାଶଟା ପାର୍ସଲ୍ କରିଦେଇ ଥିବେ ଆଉ ଆଉ ସେ କଲେଜ୍ ଛକ ପୂରା ଛକ ଉପରେ ହଉ ଆମେ ସେ ଦିନ କାଲି ଦଶଟା ଏଗାରଟା ବେଳକୁ ବାହାରିବୁ ସେଠି ପହଞ୍ଚି ଫୋନ୍ ମାରିବୁ ଆମ ଯିବା ଆଉ ହଉ ରହିଲି ଆଉ